ଆଜିକାଲି ସମସ୍ତେ ଗୁଗୁଲ୍ର ବ୍ୟବହାର କରୁଛନ୍ତି ସେ କେଉଁ ପଟେ ଯିବେ ରାସ୍ତା ଭୁଲ୍ ଅଛି କି ଠିକ୍ ଅଛି ସବୁ ସେ ବତେଇ ଦିଏ ବେଳେବେଳେ ସେଇଟା କହିହେବନି ବେଳେବେଳେ ତା ନେଟ୍ ପ୍ରୋବ୍ଲେମ୍ ହେଲେ ସେ ସେ ଭୁଲ୍ ବି କୁହେ ଏମିତି ଥରେ ଯାଉଛି ଯେ ବାଲେଶ୍ୱର ତ ଏମିତି ମୋତେ କ'ଣ ଯେ ରାସ୍ତା ଜାଣି ପାରିଲୁ ନାହିଁ ସେଇଠୁ ଗୁଗୁଲ୍ରେ ଦେଖିକି ଗଲୁ ଗଲାବେଳକୁ ସେ ଜାଗାରେ ପହଞ୍ଚି ପାରିଲୁ ନାହିଁ ଗୁଗୁଲ୍ ଗୁଗୁଲ୍ ମ୍ୟାପ୍ ଭୁଲ୍ ଥିଲା ବହୁତ ହଇରାଣ ହେଲୁ ତା'ପରେ ସେଠି ଆମର ଜଣେ ଜଣାଶୁଣା ଭାଇ ଥିଲେ ସେ ତାଙ୍କୁ ଫୋନ୍ କଲୁ ସେ ଆମକୁ ସଠିକ୍ ରାସ୍ତା ବତାଇଦେଲେ ଗୁଗୁଲ୍ର ଗୁଗୁଲ୍ ଗୁଗୁଲ୍ ମ୍ୟାପ୍ ଠିକ୍ ଜାଗାରେ ପହଞ୍ଚାଇ ଦିଏ ବେଳେବେଳେ ତା ନେଟ୍ ପ୍ରୋବ୍ଲେମ୍ ଥିଲେ ସେ ଠିକ୍ କହିପାରେ ନାହିଁ କେତେ କିଲୋମିଟର୍ ଯିବା ପାଇଁ କେତେ ଦୂର ଅଛି ସେ ଗୁଗୁଲ୍ ମ୍ୟାପ୍ରେ କେତେ ଟାଇମ୍ ଲାଗିବ ଏସବୁ ବତେଇ ଦିଏ ଫୋନ୍ରେ ଆମକୁ ବହୁତ ସୁବିଧା ହୁଏ